ଭାରତୀୟ ସ୍ୱାସ୍ଥ୍ୟ ସେବା ଭଲ ଚାଲିଛି ଆଗକାଳରେ ଭ ସୁବିଧା ନଥିଲା ଏବେ ବର୍ତ୍ତମାନ ତ ସବୁ ଗରିବ ଲୋକମାନଙ୍କୁ ଆମର ସ୍ୱାସ୍ଥ୍ୟ କାର୍ଡ଼ ସୁବିଧା ହୋଇଯାଇଛି ସେଥିଲାଗି ଗରିବ ଲୋକମାନେ ବହୁତ ସୁବିଧା ସୁଯୋଗ ପାଇପାରୁଛନ୍ତି କିନ୍ତୁ ଆମର ଯେଉଁ ଗର୍ଭବତୀ ମହିଳାମାନେ ଗାଁ ଗହଳିରେ ଅଛନ୍ତି ଆମର ରାସ୍ତାଘାଟ ଟିକିଏ ଅସୁବିଧା ଗାଁ ଗହଳିର ରାସ୍ତା ଘାଟ ଟିକିଏ ଅସୁବିଧା ଥିବାରୁ ସେମାନଙ୍କୁ ଟିକିଏ ଅସୁବିଧା ହେଉଛି ମାନେ ରାସ୍ତାଘାଟଟା ଯଦି କ୍ଲିୟର ହୋଇଯିବ ତାହେଲେ ଲୋକମାନେ ବହୁତ ସୁବିଧାର ସୁ ସମ୍ମୁଖୀନ ହେବେ ଆଉ ଏବେ ତ ବର୍ତ୍ତମାନ ଆମର ସ୍ୱାସ୍ଥ୍ୟ କାର୍ଡ଼ ଲାଗି ଲୋକମାନେ ବହୁତ ସୁବିଧା ପାଇପାରୁଛନ୍ତି ବଡ଼ ବଡ଼ ମେଡ଼ିକାଲ ସବୁ ହେଲାଣି ଆମର ଆମମ ସେତେବେଳେ ଲୋକମାନେ ବାହାର ଦେଶକୁ ଯାଇକି ଟ୍ରିଟମେଣ୍ଟ ହେଉଥିଲେ କିନ୍ତୁ ଏବେ ବର୍ତ୍ତମାନ ଆମ ଦେଶର ଲୋକ ଆମରି ଦେଶରେ ହିଁ ଟ୍ରିଟମେଣ୍ଟ ହେଉଛନ୍ତି କିଛି ଅସୁବିଧା ନାହିଁ ସବୁ ମାନେ ସ୍ୱାସ୍ଥ୍ୟ କାର୍ଡ଼ ଦ୍ଵାରା ଲୋକମାନେ ବହୁତ ସୁବିଧା ପାଇପାରୁଛନ୍ତି